ହାଲୋ ସ୍ୱିଟ୍ ହାର୍ଟ ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି ତ ଆପଣଙ୍କ ପିଲାକୁ ମୁଁ ବହୁତ ଥର ଫୋନ୍ କଲିଣି ସିଏ କାହିଁ କିଛି ଏନ୍ସର୍ ଦଉନାହାଁନ୍ତି କି ଫୋନ୍ ଦେଖିକି କି କିଛି ରିପ୍ଳାଏ ବି ଦଉନାହାଁନ୍ତି ମୁଁ ତାଙ୍କୁ ଛଅ ସାତ ଥର କାନ୍ତୁରୁ କଲ୍ କରିସାରିଲିଣି